ଆମେ କୃଷିକୁ ମହତ୍ତ୍ୱ ଦେବା ନିହାତି ଆବଶ୍ୟକ କୃଷି ଆମର ଦେଶର ଦେଶ ପାଇଁ ଦେଶକୁ ସମୃଦ୍ଧ କରିବା ପାଇଁ କୃଷିର ପ୍ରସାର ପ୍ରସାରଣ ପାଇଁ ଆମେ ସବୁକିଛି କରିବା ଆବଶ୍ୟକ ଆମ ଦେଶର ଦେଶର ଲୋକ ବି କୃଷିକୁ ଆପଣାଇବା ପାଇଁ ପସନ୍ଦ କରନ୍ତି ଆସନ୍ତା ବର୍ଷରେ କୃଷିର କୃଷି କୃଷି କରିବା ପାଇଁ ତା'ର ଭଲ ତ ଉନ୍ନତମାନର ଉନ୍ନତମାନର ମେସିନ୍ ଏବଂ ଉନ୍ନତମାନର ପିଡ଼ିଆ ସାର ଏବଂ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଜିନିଷ ଯୋଗୁଁ କୃଷିକୁ ଆମେ ଅଧିକ ଅଧିକ ଗୁଣବତ୍ତା କରିପାରୁଛନ୍ତି ଆମର କୃଷି କୃଷିର କୌଶଳ ଏବଂ କୃଷି ପାଇଁ ଯାହା ଯାହା ସବୁ ଜିନିଷ ଦରକାର ସରକାର ଆମକୁ ଯୋଗାଇ ଦେଉଛନ୍ତି କୃଷକମାନଙ୍କ ସୁବିଧା ପାଇଁ ସରକାର ବହୁତ କିଛି ପ୍ରୟାସ କରୁଛନ୍ତି କୃଷକ ମାନଙ୍କର ସାହାଯ୍ୟ ଏବଂ ସହଯୋଗରେ ହିଁ କୃଷି ହୋଇଥାଏ କୃଷି ଏକ କୃଷିର ଉତ୍ପାଦନ ବଢ଼ାଇବା ପାଇଁ ସରକାର ସବୁକିଛି ଚେଷ୍ଟା କରନ୍ତି କୃଷିକୁ କୃଷିକୁ କରିବା ପାଇଁ ବହୁତ କିଛି କିଛି ଲୋନ୍ ବି ଦେଇଥାନ୍ତି ଆସନ୍ତାବର୍ଷ କୃଷି କୃଷି କୃଷିକୁ ଅଧିକରୁ ଅଧିକ କରିବା ପାଇଁ ସରକାର ବହୁତ ସାରା ଋଣ ମଧ୍ୟ ପ୍ରଦାନ କରନ୍ତି କୃଷକମାନଙ୍କୁ ଏବଂ ଅଳ୍ପ ମୂଲ୍ୟରେ ବହୁତ କିଛି ମେସିନେରୀ ସାମାନେ ବି ଦିଅନ୍ତି କୃଷକମାନଙ୍କ ବ୍ୟବହାର କରିବା ପାଇଁ ଯାହାଦ୍ୱାରା କି କୃଷିକୁ ଆମେ ସହଜ ଏବଂ ସରଳ ଉପାୟରେ କରିପାରିବା